ଭବିଷ୍ୟତରେ ଓଡ଼ିଆ ଭାଷାକୁ ବଜାଏ ରଖିବାକୁ ହେଲେ ଆମେ ସମସ୍ତେ ଅଧିକା ମାତ୍ରାରେ ଓଡ଼ିଆ କହିବା ଦରକାର ଯେମିତିକି ଓଡ଼ିଆ କହିବା ସଙ୍ଗେ ସଙ୍ଗେ ଇଂଲିଶ୍ ମିଶି ଯାଉଛି ଯେ ଇଂଲିଶ୍ ମିଶିବା ଦ୍ବାରା କମ ପରିମାଣରେ ଇଂଲିଶ୍ କଥାବାର୍ତ୍ତା କରିକିରି ଓଡ଼ିଆର ପରିମାଣ ଅଧିକା କରିବା ଉଚିତ ଯେପରିକି ସମସ୍ତେ ଓଡ଼ିଆର ଭାଷାକୁ ଅଧିକା ମାତ୍ରାରେ କହିବା ଉଚିତ